କାର୍ଯ୍ୟ ଏକ୍ସ ନାମର ରେଷ୍ଟୁରାଣ୍ଟ୍ରେ ଏକ ଖାଦ୍ୟ ଜିନିଷ ଅଛି କି ନାହିଁ ପଚାରନ୍ତୁ ଘଟଣାର ରୂପରେଖ ଏକ ଅବସର ନିମନ୍ତେ ଆପଣ ଏକ ଖାଦ୍ୟ ଜିନିଷ ଅର୍ଡ଼ର୍ କରିବାକୁ ଚାହାଁନ୍ତି ତେଣୁ ଏକ ସ୍ଥାନୀୟ ରେଷ୍ଟୁରାଣ୍ଟ୍ରେ ଏକ ଉପଲବ୍ଧ ଅଛି କି ନାହିଁ ଯାଞ୍ଚ୍ କରନ୍ତୁ ଖାଦ୍ୟ ପଦାର୍ଥର ନାମ ରେଷ୍ଟୁରାଣ୍ଟ୍ର ନାମ ଖାଦ୍ୟ ପଦାର୍ଥର ପରିମାଣ ବିଶେଷ ଅନୁରୋଧ ଉଦାହରଣ ସ୍ୱରୂପ କମ ମସଲାଯୁକ୍ତ ଆଦି ଉଲ୍ଲେଖ କରନ୍ତୁ